ଗେମ୍ ଖେଳିଲେ ଗ୍ରାମାଞ୍ଚଳର ଲୋକମାନେ ବିଭିନ୍ନ ପ୍ରକାର ଉପକୃତ ହୋଇଥାଆନ୍ତି ଯେମିତିକି ସେମାନେ ଶାରୀରିକ ମାନସିକ ସ୍ତରରେ ସୁଦୃଢ଼ ହୋଇଥାଆନ୍ତି ଯେକୌଣସି କାମକୁ କରିବାକୁ ଶାରୀରିକ ସ୍ଥରରେ ସେମାନେ ଆଗେଇ ଆସିଥାନ୍ତି ଗେମ୍ ଖେଳିଲେ ଗାଁ ଗାଁ ଭିତରେ ସାମାଜିକ ସମ୍ପର୍କ ମଧ୍ୟ ଭଲ ରହେ ଏବଂ ଗେମ୍ ଖେଳିବା ଦ୍ୱାରା ଆମର ମନ ଓ ଦେହ ଭଲ ରହିଥାଏ ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବରେ କାମ କରିଥାଏ